ହ୍ୟାଲୋ ଆପଣ ତାରିଣୀ ରେଷ୍ଟୁରାଣ୍ଟରୁ କହୁଛନ୍ତି ମୁଁ ଭାଗିରଥି ପାତ୍ର ଗରମ ପାଣି ଅର୍ଡ଼ର କରିଥିଲି ମୋର ବହୁତ ସମୟ ଧରି ଗରମ ପାଣି ରହିବା ଉଚିତ୍ ସେଥିପାଇଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ତାକୁ ଉପଯୁକ୍ତ ପ୍ୟାକିଂ ଯୋଗାଇ ଦେବାକୁ